ଯାଜପୁର ଜିଲ୍ଲାର ମୁଖ୍ୟ ଶିଳ୍ପ ଓ ଅର୍ଥନୈତିକ ଉତ୍ସ ଗୁଡ଼ିକ ହେଲା କୃଷି ଶିଳ୍ପକେନ୍ଦ୍ର ଏବଂ ଆହୁରି ବିଭିନ୍ନପ୍ରକାର ଶିଳ୍ପମାନ ମଧ୍ୟ ଗଢ଼ି ଉଠିଛି ଯଥା ଟାଟା ପ୍ଲାଣ୍ଟ୍ ମିସ୍କୋ ପ୍ଲାଣ୍ଟ୍ ନୀଳାଚଳ ପ୍ଲାଣ୍ଟ୍ ଫେରୋକ୍ରୋମ ପ୍ଲାଣ୍ଟ୍ ଜିନ୍ଦଲ ଏହିଭଳି ବିଭିନ୍ନ ଶିଳ୍ପ ଗଢ଼ି ଉଠିଛି ସେଇଠି ପଥରକୁ ତରଳାଇ ବିଭିନ୍ନ ପଦ୍ଧତି ମାଧ୍ୟମରେ ଷ୍ଟିଲ ବାହାର କରି ବ୍ୟବହା ବାହାର କରି ବ୍ୟବହାରକୁ ରପ୍ତାନି କରାଯାଉଛି କୃଷିରେ ଧାନଚାଷ ଚିନାବାଦାମ ଚାଷ ନଡ଼ିଆଚାଷ ବାଦାମଚାଷ ସବୁ ଜୈବିକ ପ୍ରଣାଳୀରେ କରାହୋଇ ସମାଜର ଉନ୍ନତି କରାଯାଉଛି ଚାଷୀ ମାନଙ୍କର ଉନ୍ନତି ବି ହେଉଛି ଯାହାଫଳରେ ସହଜ ଓ ସୁବିଧାରେ ଚାଷୀମାନେ ଚାଷ କରୁଛନ୍ତି କମ୍ ଖର୍ଚ୍ଚରେ ମଧ୍ୟ ଚାଷୀମାନେ ଚାଷ କରୁଛନ୍ତି ଏଇଥିପାଇଁ ଯାଜପୁର ଜିଲ୍ଲାର ବହୁତ ଡେଭଲପ୍ମେଣ୍ଟ ହେଉଛି